କୃଷି କ୍ଷେତ୍ରରେ ଆମର ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଇଛି ଆଗ କାଳରୁ ଆମେ ଖତ ଗୋବର ମୁତ ଏରା ଦେଇକି ଫସଲ କରୁଥିଲେ ବହୁତ ଦିନ ବହୁତ ଦିନ ମାନେ ବଞ୍ଚୁଥିଲେ ସେ ଭଲ ପରିବାପତ୍ର ଖାଇକି ଫଳ ଖାଇକି ସବୁ ଫଳତ ସ୍ଵାଦ ଫଳ ସେତେବେଳେ ଯୁଗରେ ଥିଲା ଏବେ ଯୁଗ ପରିବର୍ତ୍ତନ ହୋଇଗଲା ରାସାୟନିକ ସବୁ ଦେଉଛନ୍ତି ଔଷଧ ମେଡ଼ିସିନ ପିଡ଼ିଆ ସବୁ ଦେଇକି ମାନେ ଫଳ କରୁଛନ୍ତି ବହୁତ ଫଳ ଅମଳ ହେଉଛି ସତ କିନ୍ତୁ ରୋଗ ହେଉଛି ହାର୍ଟଆଟାକ୍ କ୍ୟାନସର ବ୍ଲଡ଼ପ୍ରେସର ସବୁତ ଗ୍ୟାଷ୍ଟ୍ରିକ୍ ସବୁ ବାହାରୁଛି ଏବେ ଯୁଗରେ ସବୁ ହିଁ ରୋଗ ବାହାରୁଛି କିନ୍ତୁ ବହୁତ ଫଳ ଅମଳ ହେଉଛି କିନ୍ତୁ ଇଂଜିନିୟର ଫ୍ଲାନିଙ୍ଗରେ କହୁଛନ୍ତି ପିଲାମାନେ ଯେଉଁ ଇଂଜିନିୟର ପାଠପଢ଼ି କରି ଇଂଜିନିୟର ପ୍ଲାନିଙ୍ଗରେ କହୁଛନ୍ତି କେତେ ମାନେ ପଡ଼ିବ ଏକର ଜମିରେ କେତେ ପଡ଼ିବ ପିଡ଼ିଆ କେତେ ଔଷଧ ଲାଗିବ କେତେ କ'ଣ ଲାଗିବ ଆଜି କାଲି ଇଂଜିନିୟର ପ୍ଲାନ ଇଏ ବେଙ୍ଗଳା ପକାଉଛନ୍ତି ଯେଉଁ ଟ୍ରାକ୍ଟରରେ ହଳ କରୁଛନ୍ତି ବି ଟ୍ରାକ୍ଟରରେ ସବୁମାନେ ଟ୍ରାକ୍ଟର ସହିତ ଆଉ ହାତ ଲାଗୁନହିଁ କରୁଛନ୍ତି କିନ୍ତୁ ସହଜରେ ହେଉଛି ସତ କିନ୍ତୁ ଆମର ରୋଗ ଅଧିକ ବଢ଼ିଯାଉଛି ଲୋକ ସେତବେଳେ ଶହେ ବର୍ଷ ଶହେ କୋଡ଼ିଏ ବର୍ଷ ବଞ୍ଚୁଥିଲେ ଏବେ ଲୋକ ରୋଗ ହୋଇକି ଅଳ୍ପ ଆୟୁଷରେ ପ୍ରାଣ ତ୍ୟାଗ କରୁଛନ୍ତି